ହଁ ମୁଁ ସ୍କୁଲରେ ବିଭିନ୍ନ ପ୍ରକାର କମ୍ପିସନ କମ୍ପିଟିସନରେ ଭାଗ ନେଇଥିଲି ଏବଂ ସବୁଥିରେ ମାତ୍ର ମୁଁ ବି ପ୍ରାଇଜ୍ ଆଣିଥିଲେ ସେକେଣ୍ଡ ଥାର୍ଡ଼ ଫାଷ୍ଟ ବି ପାଇନି କେବେ ଆଉ ମୁଁ ଚିତ୍ରରେ ପୁରା ପାରଙ୍ଗମ ଥିଲି ଆଉ ବହୁତ ବହୁତ ଭଲ ଚିତ୍ର ଆଙ୍କି ପାରୁଥିଲି କ୍ଲାସ୍ରେ ଛୋଟ ଥିଲା ଛୋଟରୁ ହିଁ ମୋର ଅଭ୍ୟାସ ଅଛି ମୁଁ ମୋର ଗୋଟେ ସ୍ୱପ୍ନ ଥିଲା ମୁଁ ବଡ଼ ହେଇକି ବଡ଼ ଚିତ୍ର କଳାକାରଟେ ହେବି ବେଲିକି ଆଉ ସ୍କୁଲରେ ମଧ୍ୟ ମୁଁ ସବୁଥିରେ ଫାଷ୍ଟ ଚିତ୍ରରେ ଫାଷ୍ଟ ହଉଥିଲି ଆଉ ମୋର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବି ମୋତେ ବହୁତ ପ୍ରଶଂସା କରିଥିଲେ କରୁଥିଲେ ଆଉ ସବୁ ଇଏ ସବୁ ଆଉ ସବୁ ପ୍ରତିଯୋଗିତାରେ ବି ମୁଁ ଭାଗ ନେଇଥିଲି ଏବେ କିନ୍ତୁ ନାହିଁ ଆଉ ଛୋଟ ଥିଲା ବେଳକୁ ଦଉ ନଥିଲେ ଏବେ ଆଉ ନାହିଁ ଆଗକୁ ମୁଁ ବହୁତ ଚିତ୍ର ଆଙ୍କିପାରିବି ବୋଲି ମୁଁ ଚେଷ୍ଟା ଚଲେଇଛି